ମୁଁ ଗୋଟିଏ କୁର୍ତ୍ତି ଏ ଡ୍ରେସ୍ କିଣିଥିଲି ସେ ଡ୍ରେସ୍ଟି ବହୁତ ବହୁତ ଭଲ ମୁଁ ତାକୁ ଯେତେ ସଫା କଲେ ମଧ୍ୟ ତାର ରଙ୍ଗ ଛାଡ଼ିଲାନି ଏବଂ ଯୋଉ ଷ୍ଟୋନ୍ ଥିଲା ସିଏ ବି ମଧ୍ୟ ଖସିଲା ନାହିଁ ଆଉ ମୁଁ ଯେଉଁ କୁର୍ତ୍ତିଟି ଆଣିଥିଲି ସେ କୁର୍ତ୍ତିଟି ବହୁତ ଭଲ ପଡ଼ିଲା